ପୁରୁଣା ଓ ନୂଆ ମିଡ଼ିଆ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି ଆଗ ସମୟରେ ଲୋକମାନେ ଖବର କାଗଜରେ ପଢ଼ି ଦେଶ ବିଦେଶ ବା ନିଜ ଅଞ୍ଚଳର ଖବର ବିଷୟରେ ଜାଣିପାରୁଥିଲେ ସେତବେଳକୁ ଗୋଟେ ଦିନ ବିତି ଯାଉଥିଲା ବା କିଛି ସମୟ କଟି ଯାଉଥିଲା କିମ୍ବା ଯଦି ସଙ୍ଗେ ସଙ୍ଗେ ଖବର ଜାଣିବାକୁ ହୁଏ ତେବେ ସେ କେବଳ ରେଡ଼ିଓରୁ ଶୁଣି ଖବର ବିଷୟରେ ଜାଣିପାରୁଥିଲେ କିନ୍ତୁ ବର୍ତ୍ତମାନ ବିଭିନ୍ନ ପ୍ରକାର ସମାଚାର ଓ ମୋବାଇଲରେ ମଧ୍ୟ ଖବର ସବୁ ଦେଲାଣି ଯାହାକୁ ଶୁଣିବା ସଙ୍ଗେ ସଙ୍ଗେ ଲୋକମାନେ ତା'ର ଘଟଣା ବା ଦୁର୍ଘଟଣା ବିଷୟରେ ଦେଖିବାକୁ ମଧ୍ୟ ସକ୍ଷମ ହୋଇପାରୁଛନ୍ତି ଯାହାକି ଏକ ବଡ଼ ପରିବର୍ତ୍ତନ ଲୋକମାନେ ତାହାକୁ ଚିତ୍ରଣ ରୂପେ ଦେଖି ସେଥିରୁ ଜାଣି ପାରୁଛନ୍ତି କି ପ୍ରକୃତରେ ହୋଇଛି କ'ଣ ଓ ଜିନିଷ ବା ସମସ୍ୟାଟି କ'ଣ ଏହା ବାଦ୍ ଆଗେ ଲୋକମାନେ କୌଣସି ଘଟଣା ବିଷୟରେ କେବଳ ଶୁଣି ପାରୁଥିଲେ କିନ୍ତୁ ତାକୁ ଯମା ଦେଖିପାରୁ ନଥିଲେ ଯଦି ବି ଦେଖିବାକୁ ହୁଏ ସେତେବେଳକୁ ବହୁତ ଟାଇମ୍ ଲାଗୁଥିଲା କିନ୍ତୁ ଏବେ ସେ ଆଉ ସେସବୁ ନାହିଁ ଏହିସବୁ ହେଲା ପୁରୁଣା ଓ ନୂଆ ଖବର ବା ମିଡ଼ିଆ ଭିତରେ ଥିବା ପାର୍ଥକ୍ୟ ବା ଘଟିଥିବା ପରିବର୍ତ୍ତନ ସବୁ